ସ୍ଥାୟୀ କୃଷି ଆମର ଏଇଠି ସବୁବେଳେ ଚାଷବାସ କରନ୍ତି ଗହମ ଲଗାନ୍ତି ତା'ପରେ ପୋଟଲ ଭେଣ୍ଡି ଆଉ ଇତ୍ୟାଦି ଲଗାନ୍ତି ରହିକରି କ'ଣ କ'ଣ ଦରବାର ଔଷଧ ତା'ପରେ ତୁମ ଜଳ ତା'ପରେ ଦୋକାନରୁ ଘେନି କରି ଆଣବ ଔଷଧ ଟାଇମ୍ରେ ଟାଇମ୍ରେ ଟାଇମ୍ରେ ଦେବା ଦରକାର କୃଷି ଗୋଷ୍ଠୀ ସମବାୟ କୃଷି ବ୍ୟବସାୟ ସେଇଟା ତମର୍ ଟାଇମ୍ ହେଇଯିବ ନେଇକରି ହାଟରେ ଯାଇକରି ହାଏ ରେଟ୍ ଟିକେ ବଢ଼େଇକରି ବିକିବା ଜଳପମ୍ପ ଆମର୍ ମିଶା ବୋରିଂର ଦେଉ ଦେଉଛନ୍ତି ପାରମ୍ପାରିକ ଚାଷ ସବୁ ଆମ ପୂର୍ବ ବାପାମାନେ ଆଗ୍ ରେ ସେ ପୋଖରୀ ଦେଇକରି ପାଣି ଦେଉଥିଲେ ଔଷଧ ଫଷଦ ଖତ ଫତ ଦେଉଥିଲେ ଧାନ ଚାଷ ପାରମ୍ପାରିକ କରୁଥିଲେ ତା'ପରେ ପରିଚାଳନା ସଫଳତା ହୋଇଥିଲେ ତା'ପରେ ଆମେ ମିଶା ଶିଖିଲୁ କୃଷିମାନେ ଆମ ଏଠି ଅଛି ସବୁ ଭାଇମାନେ ଲୋନ୍ ଫୋନ ମିଶା ଚାଷବାସ କରି ଲୋନ୍ ଫୋନ୍ ମିଶା ମାଗୁଛନ୍ତି